ଦେଖନ୍ତୁ ବହି ତ ଆମେ ଅନେକ ପଢ଼ିଛୁ ହେଲେ କେଉଁ ବହି କେତେବେଳେ ମିଳେ ତାହା ମୁଁ ଆଉ ଜୀବନର ବାସ୍ତବତା ଭିତରେ ନଥାଏ କିନ୍ତୁ ଜାଣି ଏ ବହି ଭିତରେ ଘାଣ୍ଟୁ ଘାଣ୍ଟୁ ଦିନେ ଗୋଟେ ବହି ପାଇଲି ପର ଝିଅ ଘର ଭାଙ୍ଗେନା ସେ ବହି ନା ଦେଇଥିଲେ ଅବଶ୍ୟ ସେଇଟା କହି ଦେଇ ଲାଭ ବି କିଛି ନାହିଁ ଲେଖକର ବି ନା କହିଦେଇଥାନ୍ତି କିନ୍ତୁ ନା ସେଗୁଡ଼ାକ କହିକି ମୋର କିଛି କହିବାର ନାହିଁ କିନ୍ତୁ ସେଇ ଯେଉଁ ବହିଟାରେ ଅଛି ବିଷୟବସ୍ତୁ ପର ଝିଅ ଘର ଭାଙ୍ଗେନା କାହିଁକିନା ଏଗୁଡ଼ାକ ନେଇକି ଗୋଟେ କାଳ୍ପନିକ୍ ଭାବରେ ଗଠିତ ହେଇଥାଏ ସେଇ କାଳ୍ପନିକ୍ଟା ଏବେବି କିଛି ଲୋକଙ୍କ ଘରେ ଦେଖିବାକୁ ମିଳେ ଯେ ପ୍ରକୃତରେ ପର ଝିଅ ଘର ଭାଙ୍ଗେନା ଏଇଟା ନିଶ୍ଚିତ ରହି ଆସିଛି ଆଉ ଭବିଷ୍ୟତରେ ମଧ୍ୟ ସେୟା ହିଁ ଘଟି ପାରେ ଏଇ ଜିନିଷକୁ ନେଇକି ସେ ବହିର ବିଷୟବସ୍ତୁ ତା'ପରେ ଆମେ ଦିନେ ସେ ବହିକୁ ସମସ୍ତଙ୍କ ଆଗରେ ବିଭିନ୍ନ ପ୍ରକାର ଭାବରେ ସମାଲୋଚନା କଲୁ ସମାଲୋଚନା କରିବା ପରେ ସେ ଆଲୋଚନାରୁ ବାହାରିଲା ଯେ ପ୍ରକୃତରେ ରୂପ ଦେଇଛନ୍ତି ସିନା ହେଲେ ସେ ଯେଉଁ ବହିର ଲେଖକ ତାଙ୍କୁ ବି ଜଣାଇବା ଦରକାର ଥିଲା ଜଣାଇବା ପରେ ସିଏ ଆମ ସହିତ ସମ୍ପର୍କ ଗଢ଼ି ଉଠିଥାନ୍ତା କିନ୍ତୁ ଆମେ ତାଙ୍କୁ ଜଣାଇ ପାରିଲୁନି ଜଣେ ଜଣାଇବାର ଲକ୍ଷ୍ୟ ମଧ୍ୟ ରହିଛି ଯେ ଭବିଷ୍ୟତରେ କେବେ ନା କେବେ ସେ ଜୀବିତ ଲେଖକଙ୍କ ସହିତ ଆମର ପରିଚୟ ହବ ଏଇ ଆଶା ନେଇକି ଆମେ ରହିଛୁ